କିଏ କହୁଥିଲେ ହଁ ହଁ

ନାଁ ନାଁ ଜିରୋ ଆକାଉଣ୍ଟ ହେବନି ମିନିମମ୍ ତ ହଜାର ଟଙ୍କା ଡିପୋଜିଟ୍ କରବାର ଅଛି ସେଇଠି ଆଧାରକାର୍ଡ଼ ଆଉ ପ୍ୟାନ୍ କାର୍ଡ଼ ଅଛି ନା ତୁମର ତୁମର ଭୋଟର ଆଇ ଡ଼ି ରାଶନ୍ କାର୍ଡ଼ ହଁ ତୁମର ପାସ୍ ଫଟୋ ଚାରୋଟି ହଁ ସେତିକି ବି ହଁ କୁହନ୍ତୁ ହଁ ତୁମେ ଯଦି ସେସବୁ କିଛି ଡ଼କ୍ୟୁମେଣ୍ଟ ଦେଇକି ଗଲାପରେ ଗୋଟେ ସପ୍ତାହଟେ ଭିତରେ ମିଳିଯିବ ହଁ ଶୁଣନ୍ତୁ ମ୍ୟାମ୍ ଯୋ ଯେତେବେଳେ ଡ଼କ୍ୟୁମେଣ୍ଟ ଦେବେ ସେତେବେଳେ ହଜାର ଟଙ୍କା ବି ଡିପୋଜିଟ୍ କରିବାର ଅଛି ତୁମର ହଁ ତା'ପରେ ଖୋଲାହେଲା ପରେ ସପ୍ତାହଟି ପରେ ଆପଣ ଆପଣଙ୍କ ପାସ୍ବୁକ୍ ନେଇକି ଯାଇପାରିବେ ହଁ ତାଙ୍କକୁ ବି କହି ଦିଅନ୍ତୁ ସେଇ ପ୍ରକାରେ ତାଙ୍କର ଆଧାର କାର୍ଡ଼ ପାସ୍ବୁକ୍ ପାସ୍ବୁକ୍ ନୁହଁ ସରି ଆଧାରକାର୍ଡ଼ ତାଙ୍କର ପାସ୍ ଫଟୋ ରାଶନ୍ କାର୍ଡ଼ ଆଇଡ଼ିଣ୍ଟି କାର୍ଡ଼ ସେମିତି ଧରିକି ଆସନ୍ତୁ ଆଜି ଆଜି କହିହେବ ନାହିଁ ଆଜି ତ ସନ୍ଧ୍ୟା ଟାଇମ୍ ହେଲାଣି ଆପଣ ସୋମବାର ଦିନ ଆସନ୍ତୁ କାଲି ତ ସନଡ଼େ ହେବ ନାଁ ହଁ ହଁ ସୋମବାର ଦିନ ଆସନ୍ତୁ ନାଇଁ ସେତିକି ହଁ ସେତିକି ତ ହେବ ପାସ୍ବୁକ୍ଟା ତୁମକୁ ହେଇଯିବ ଗୋଟେ ସପ୍ତାହଟେ ଭିତରେ ହେଇଯିବ ହଁ ଶୁଣନ୍ତୁ ତୁମର ଯଦି କିଏ ପାସ୍ବୁକ୍ ଖୋଲିବାର ଅଛି ତାହେଲେ ବି କହିଦିଅନ୍ତୁ ଯେ ଏଇ ପ୍ରକାରେ ଡ଼କୁମେଣ୍ଟ ଦରକାର ହେଉଛି ବୋଲି ହଁ ଯଦି ଏସ୍ ଏସ୍ ଜି ମାଆମାନେ ବି ପାସ୍ବୁକ୍ ଖୋଲିବା ପାଇଁ ପର୍ସନାଲ ପାସ୍ବୁକ୍ ଖୋଲିବାକୁ ଚାହୁଁଛନ୍ତି ତାହେଲେ ତାଙ୍କରକୁ ବି କହି ଦିଅନ୍ତୁ ହଁ ହଁ ଆଜିକାଲି ପର୍ସନାଲ୍ ପାସ୍ବୁକ୍ ମାଗୁଛନ୍ତି ନାଁ ଯଦି ନଥିଲେ ଅସୁବିଧା ଅସୁବିଧା ହେଇପାରେ ସେଥିପାଇଁ ସମସ୍ତଙ୍କର ହଁ ସେଥିପାଇଁ ସମସ୍ତଙ୍କୁ ପାସ୍ବୁକ୍ ଖୋଲିବାର ଅଛି ନା ସେଥିପାଇଁ କହିଦିଅନ୍ତୁ ହେଉ ଠିକ ଅଛି ହେଉ ଠିକ ଅଛି